ହେଉ ଭାଇ କୁଆଡ଼େ ଯାଇଥିଲେ ଓ ହୋ ଆଉ ବହୁତ ଦିନ ହେଲା ଦେଖା ମିଳୁ ନଥିଲା ହଁ ଯେଉଁ ବର୍ତ୍ତମାନ ଇଲେକ୍ସନ୍ ଟାଇମ୍ ଥିଲା ଆଉ ବର୍ତ୍ତମାନ କାହାକୁ ଭୋଟ୍ ଦେବା ବୋଲି ଭାବୁଛ ହଁ ପରା ସିଏ ଯାହା କଲା ଆମ ନବୀନ ସରକାରଙ୍କୁ କ'ଣ କୁହାଯିବ ସେ ଏତିକି ବର୍ଷ ଶାସନ କଲା ଭିତରେ ମାନେ କିଛି ଗୋଟିଏ ଆଉ ସବୁଆଡ଼େ ପ୍ରଚାର ହୋଇଯାଇଛି ଫାଇଭ୍ ଟି ଚାଲିଲାଣି ଚାରିଆଡ଼େ ହେଲା ଫାଇଭ୍ ଟି ଫାଇଭ୍ ଟି ଚାରିଆଡ଼େ ଦେଖ ଖାଲି ଫାଇଭ୍ ଟି ଫାଇଭ୍ ଟି କିନ୍ତୁ ରାସ୍ତା ଆମର ବହୁତ ବଢ଼ିଆ ଫାଇଭ୍ ଟି କରିଦେଇଛନ୍ତି ରାସ୍ତା ଘାଟ ଛୁଆ ପାଠ ପଢ଼ିବା ପାଇଁ ବି ଯାଇପାରୁନାହାନ୍ତି ଗୋଟିଏ ସାଇକେଲ୍ ମଧ୍ୟ ଚାଲିପାରୁନି ବହୁତ ଶହେ ଆଠ ଗାଡ଼ି ଧର ଆସୁଛି ମାନେ ପେସେଣ୍ଟ୍କୁ ଆମେ କାଖ କରିକି କେତେ ବାଟ ନେଇକରି ଯାଉଛି ତେବେ ଯାଇକରି ଗୋଟିଏ ମଣିଷ ହସ୍ପିଟାଲ୍ରେ ଯାଇକରି ହେଲାଣି ଅଥଚ ଗାଁକୁ ଗାଁ ଭିତରକୁ ଯଦି ଶହେ ଆଠ ଗୋଟିଏ ପଶି ଆସିପାରୁନି କିମ୍ବା ଗୋଟିଏ ଆମେ ଗୋଟିଏ ଗାଡ଼ି କିମ୍ବା ସାଇକେଲ୍ ଗୋଟିଏ ରାସ୍ତାରେ ଯାଇପାରୁନି ମାନେ ସେ କି ସରକାର କୁହାଯିବ ସେଇଟା ଗୋଟିଏ ଫାଇଭ୍ ଟି ନାଁ ଦେଇ ଦେଇଛନ୍ତି ଫୁଣି ଏପଟେ ରାସ୍ତା ଘାଟରେ ଯେଉଁ ମଦୁଆ ମାତାଲ କରୁଛି ଆଉ ଯେଉଁ ମଦ ଚାରିଆଡ଼େ ଯେଉଁ କାଉଣ୍ଟର୍ ଖୋଲି ଦେଇଛି ସେଗୁଡା ମାନେ ଘରେ ଘରେ ଆସନ୍ତି ଆଉ ଝଗଡ଼ା ସୃଷ୍ଟି କରୁଛି ସେହି ନବୀନ ସରକାର ସିଏ ଯେତେ ଝିଅମାନଙ୍କୁ ଯେତେ ମାନେ ସମସ୍ତଙ୍କୁ ମାଡ଼ ଗାଳି ପଡୁଛି ରାତି ଦିନରେ ଖାଲି ଯିଏ ଝିଅମାନେ ଅସୁବିଧା ଭୋଗୁଛନ୍ତି ହେଲା ସେଇ ନବୀନ ପାଇଁ ସବୁକୁ ମାତାଲ କଲା ଦେଶକୁ ଲୁଟି ନେଲା ଆଉ ସର୍ବ ଖାଇଦେଲା ପାଠ ତ ଯାହା ହେଉଛି ସରକାର ତ ପଇସା ଦେଉଛି ମାଷ୍ଟର୍ ତ ବସି ବସି ଖାଉଛି ସେ ପାଠ ନା ସାଠ ତାଙ୍କର ତ ପଇସା ମିଳୁଛି ଛୁଆଁ ତାର ପାଠ ପଢ଼ିଲା କେତେ ନ ପଢ଼ିଲା କେତେ ତାଙ୍କର କ'ଣ ଯାଉଛି ଏମିତି ଚାଲିଛି ସରକାରର ରାଜନୀତି ହଁ ହଁ କାମ ଅଛି ଯଦି ଯାଅ ମୋର ବି କାମ ଅଛି ପଳାଇବି